ଓଡ଼ିଆ ଭାଷାର ବୈଶିଷ୍ଟ୍ୟ ହେଲା ଓଡ଼ିଆ ଭାଷା ହେଉଛି ଆମ ମାତୃଭାଷା ଲୋକମାନଙ୍କର କହିବାର ଏକ ମାଧ୍ୟମ ଓଡ଼ିଆ ଭାଷାରେ ଲୋକମାନେ ଭଲ୍ ଭାବରେ ବୁଝିପାରସନ୍ କହିପାରସନ୍ ଯାହାଦ୍ୱାରାକି ସେମାନେ ଭଲ୍ ଭାବରେ ନିଜର ଭାବକେ ପ୍ରଦାନ କରିପାରସନ୍ ଓଡ଼ିଆ ଭାଷା ସହିତ ଲୋକମାନଙ୍କର ବହୁତ ଭଲ ଭାବରେ ପରିଚିତ ହୋଇଛି ସେମାନେ